ହଁ ମୁଁ ଟ୍ରେନ୍ରୁ ବେଶୀଥର ଯିବାଆସିବା କରିଛି ମୁଁ ରାୟଗଡ଼ାରୁ କୋରାପୁଟ ଯାଇଛି ଷ୍ଟେସନ୍ ଗଲେ ବହୁତ ସୁନ୍ଦର ଟ୍ରେନ୍ ବହୁତ ସୁନ୍ଦର ଥିଲା ସିଟ୍ ଗୋଟେ ବଗି ବଗି ଭଲ ସୁନ୍ଦର ଥିଲା ସିଟ୍ ଗୋଟ ସିଟ୍ ଗୋଟେ ବଗିରେ ପ୍ରାୟ ଥିବ ପଚାଶ ଏମିତି ସିଟ୍ ଥିବ ବର୍ତ୍ତ ଆମର ସୁନ୍ଦର ବହୁତ ଚକ ଚକ ଇଞ୍ଜିନ୍ ଶବ୍ଦ ବହୁତ ଟ୍ରାକ୍ଫ୍ରାକ୍ ସବୁ ବହୁତ ଭଲ ଥିଲା କୋରାପୁଟ ବହୁତଥର ଯାଇଛେ ଟ୍ରେନ୍ରେ ଟ୍ରେନ୍ରେ ଯିବାଆସିବା ଦ୍ଵାରା ଭଲ ଆନନ୍ଦ ଲାଗେ ଟ୍ରେନ୍ ଦ୍ଵାରା ଆମେ ଭଲସେ ମାନେ ଯାଇପାରିବା ଭଲସେ ଶବ୍ଦ ତାର ଲାଇଟ୍ଫାଇଟ୍ ତାର ସୁନ୍ଦର ବହୁତ ଭଲଥିଲା ଟ୍ରେନ୍ ଦ୍ଵାରା ଆମେ ବହୁତ ହାଲୁକାରେ ବିନା ମାନେ ଯିବାପାଇଁ ବହୁତ ଭଲଲାଗେ ବସ୍ ଠାରୁ ବି ସିଟ୍ ବର୍ତ୍ତ ଇଞ୍ଜିନ୍ ଶବ୍ଦ ମାନେ ବହୁତ ଭଲ ଥିଲା ଟ୍ରେନ୍ ବଗି ଫଗି ଏଇଠି ଆମର ଷ୍ଟେସନ୍ ଇଏ ବହୁତ ସୁନ୍ଦର ଭାବେ ରହୁଛି ଟ୍ରେନ୍ ଦ୍ଵାରା ଆମେ ବହୁତ ଭଲସେ ଆମେ ସୁବିଧାରେ ବହୁତ ତାର ବାଥ୍ଫାଥ୍ ସବୁ ଭଲସେ ମାନେ ୟୁଜ୍ କରିପାରିବା ଟ୍ରେନ୍ ଦ୍ଵାରା ଯିବାପାଇଁ ଆମେ ବହୁତ ବହୁତ ସୁବିଧା ମାନେ ଖୁସି ବହୁତ ଲାଗେ ଟ୍ରେ ଟ୍ରେନ୍ରେ ଯିବା ଦ୍ଵାରା ଆମେ ବହୁତ ମାନେ କିଛି ଟେନ୍ ବିନା ଟେନ୍ସନ୍ ଏମତି ଯାଇପାରିବା ତାର ଟ୍ରାକ୍ଫ୍ରାକ୍ ସବୁ ବହୁତ ଭଲ ଆମେ ଟ୍ରେନ୍ ଦ୍ଵାରା ବହୁତ ଆମେ ବସ୍ଠାରୁ ବି ଟ୍ରେନ୍ ଦ୍ଵାରା ଆମେ ବହୁତ ଭଲସେ ଯାଇପାରୁ ଯିବାଆସିବା କରିପାରିବା କୋରାପୁଟରୁ ବହୁତଥର ମୁଁ ଟ୍ରେନ୍ ଦ୍ଵାରା ହିଁ ଯାଇଛି ଟ୍ରେନ୍ ଦ୍ଵାରା ଯିବା ଆଉ ଦ୍ଵାରା ଆମକୁ ବହୁତ ମଜାଲାଗେ